ଆମର ଜୀବିକା ଉପରେ ଆଲୋକର ବହୁତ ପ୍ରଭାବ ରହିଛି କାହିଁକିନା ଆମେ ଏବେ ହୁଏତ ସେତେବେଳେ ଯୁଗରେ ଆଲୋକ ନ ହଉଥିଲା ଚଳିଯାଉଥିଲା ଏବେ ବିଜୁଳିରେ ନହେଲେ ଲୋକ ଚଳିପାରିବେନି କାହିଁକିନା ହୁଏତ ମୁଁ ମୋ କଥା କହୁଛି ମୋ ଜୀବିକା ହିସାବରୁ ନିହାତି ଦରକାର ମୋର ଏଇ ଯେଉଁ ହିସାବ ଅତିଶୟ ଗରମ ହେବ ଟିକେ ଫ୍ୟାନ୍ ନ ବୁଲିଲେ ଆମେ ଚଳିପାରିବୁନୁ ଦ୍ୱିତୀୟତଃ ମୋବାଇଲ୍ ଚାର୍ଜର୍ ନିହାତି ଦରକାର ହେଲାଣି ଆଜିକାଲି କମ୍ପୁଟର୍ ଯୁଗରେ କମ୍ପ୍ୟୁଟର୍ ଦ୍ୱାରା ସବୁ କାମ ହେଉଛି ଯଦି ଲାଇନ୍ ନ ରହିଲେ ସେଥି ଉପରେ ବି ପ୍ରଭାବ ଦେଖାଦେଉଛି ସେଥିପାଇଁ ବିଜୁଳିର ଆବଶ୍ୟକ ବହୁତ ଆମର ଆମେ ହେଉଛୁ ମଧ୍ୟବିତ୍ତ ପରିବାରର ଲୋକ ଆମ ପାଖରେ ଇନଭର୍ଟର୍ ବ୍ୟବସ୍ଥା ନାହିଁ ସୌରଚାଳିତ ଇଞ୍ଜିନ୍ ଆସିଲେ ଆମେ ଉପକୃତ ହେବୁ ଏଇଠି ଲୋକଙ୍କ ପାଖେରେ ଇନଭର୍ଟର୍ର ଇନଭର୍ଟର୍ କିଣିବାକୁ ପଇସା ନାହିଁ ମଧ୍ୟ୍ୟବିତ୍ତ ପରିବାରର ଲୋକ କେଉଁଠୁ ହବ ଏହା କ'ଣ ହେଉଛି କି ଖରାଦିନ ହେଲାବେଳକୁ ବହୁତ ବିଜୁଳି କାଟ୍ ହେଉଛି ବିଜୁଳି କାଟ୍ରେ ହେବା ଦ୍ୱାରା ବହୁ ଅତ୍ୟଧିକ ଗରମ ହେଉଛି ଏବେ ବାୟୁ ପ୍ରଦୂଷିତ ହେଇଗଲାଣି ବହୁତ ଗରମ ହେଉଛି ବିନା ଫ୍ୟାନ୍ରେ ରହିହେଉନି ସେଥିପାଇଁ ଦୟାକରି କହୁଛି ଆପଣ ଲିମିଟେଡ଼୍ ପିରିୟଡ଼୍ରେ ବିଜୁଳି କାଟ କରନ୍ତୁ ଅତ୍ୟଧିକ ଆମ ଓଡ଼ିଶାରେ ଅତ୍ୟଧିକ ବିଜୁଳି କାଟ ହେଉଛି ବିଜୁଳି କାଟରେ ହେବାର ବହୁତ ବହୁତ ଅସୁବିଧାର ସମ୍ମୁଖୀନ ଆମେ ପାଠପଢ଼ା ପିଲା ହେଉଛୁ ଗୋଟେ କ୍ୱଶ୍ଚିନ୍କୁ ଆମେ କମ୍ପ୍ୟୁଟର୍ରେ ଆଜିକାଲି କମ୍ପ୍ୟୁଟର୍ ଯୁଗ ହେଲାଣି ଗୋଟେ କମ୍ପ୍ୟୁଟର୍ରେ ଏ ଗୋଟେ ପ୍ରିଣ୍ଟ୍ ଆଉଟ୍ ବାହାର କରିବାବେଳକୁ କରେଣ୍ଟ୍ ପଳାଇ ଯାଉଛି ଇନଭର୍ଟର୍ର ବ୍ୟବସ୍ଥା ନାହିଁ ସେଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛୁ ଏଇଥିର ଯଦି ସୌରଚାଳିତ ଜିନିଷ କିଛି ଆସନ୍ତା ସୌରଚାଳିତର ଆସିଲେ ଆମେ ଏଥିରେ ଉପକୃତ ହୁଅନ୍ତୁ